ମୋ ଗାଁ ବିଷୟରେ ମୁଁ ଭଲ ଭାବରେ କହି ପାରିବିକି କାହିଁକିନା ମୋ ଗାଁ ହେଉଛି ଗୋଟେ ଭଲ ଗାଁ ଆମ ଗାଁ'ର ପ୍ରତିଟି ଲୋକ ଭାରି ଭଲ ସମସ୍ତଙ୍କ ସହିତ ମିଶାମିଶି କରନ୍ତି ଯେକୌଣସି ଆମ ଗାଁ'ରେ ଜଦି ଯେକୌଣସି ପ୍ରକାର ସୁବିଧା ଅସୁବିଧା ହୁଏ ସମସ୍ତେ ଆସି ଏକଜୁଟ୍ ହେଇ ଛିଡ଼ା ହୁଅନ୍ତି ଆମ ଗାଁ'ରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ଆମେ ପାଳନ କରିଥାଉ ଏମିତିକି ଚନ୍ଦନ ଯାତ୍ରା ରାମ ନବମୀ ତା ସହିତ ସରସ୍ୱତୀ ପୂଜା ଗଣେଶ ପୂଜା ଆହୁରି ଆମ ଗାଁ'ରେ ମଧ୍ୟ ତିନ ଚାରୋଟି ମନ୍ଦିର ଅଛି ପ୍ରତ୍ୟେକ ମାନେ ପୂଜା କାର୍ଯ୍ୟରେ ସବୁ ଗାଁ'ର ଲୋକ ଆସି ଏକଜୁଟ୍ ତ ଆମ ଗାଁ'ରେ ଥିବା ଗ୍ରାମ ଦେବତୀଙ୍କୁ ସମସ୍ତେ ଆରାଧ୍ୟା ଦେବୀ ଆମର ଗ୍ରାମ ଦେବତୀ ଆମ ଗ୍ରାମ ଦେବତୀଙ୍କୁ ଗାଁ'ର ପ୍ରତ୍ୟେକଟି ଲୋକ ମାନିଥାନ୍ତି ଆଉ ଯେକୌଣସି ସଭା ସମିତି ହେଲେ ଆମ ଗାଁ'ର ଲୋକ ଏକଜୁଟ୍ ହେଇ ଭଲ ମାନେ କ'ଣ ଯେକୌଣସି କାର୍ଯ୍ୟକୁ ସମାଧାନ କରିଥାନ୍ତି ତା ସହିତ ବର୍ଷର ଥରେ ଆମ ଗାଁ'ରେ ଯାତ୍ରା ହୁଏ ସେଇଥିପାଇଁ ଆମ ଗାଁ'ରେ ପ୍ରତ୍ୟେକ ମାନେ ମାସରେ ତିନି ଥର ଚାନ୍ଦା କରାଯାଏ ସେଇ ଚାନ୍ଦାକୁ ଏକଜୁଟ୍ କରି ରଖାଯାଏ ବର୍ଷ ଶେଷରେ ଆମର ସେ ପଇସାଟାକୁ ଲୋକମାନଙ୍କ ପାଖରେ କରାଯାଏ କରାହେଇକି ଦେଖାଯାଏ ହଁ ଏତିକି ଟଙ୍କା ହେଇଛି ସେହି ହିସାବରେ ଆମର ଗାଁ'ରେ ଯାତ୍ରା ହୁଏ ଯେକୌଣସି ଯାତ୍ରା ପାଟିକୁ ଆଣି ସେଠି ମେଳା ମହୋତ୍ସବ ଆମର କରାଯାଏ ତା'ସହିତ ଜଦି କୌଣସି ଘର ଲୋକର କୌଣସି କେତେବେଳେ ବିପଦ ପଡ଼ିଲା ଆମ ଗାଁ'ର ଲୋକମାନେ ଏକଜୁଟ୍ ହୋଇ ତାଙ୍କୁ ସାହାଯ୍ୟ କରିଥାନ୍ତି ଆଉ ସେଥିପାଇଁ ମୋ ଗାଁ ମୋତେ ବହୁତ ପସନ୍ଦ ଲାଗେ